ମୋର ଛୋ ଛୋଟବେଳ କଥା ମନେ ଅଛି ଯେ ଯେତେବେଳେ ମୁଁ ନର୍ସରୀରେ ପଢ଼ୁଥିଲି ତ ଆମ ବହୁତ ଛୋଟ ଛୋଟ ସାଙ୍ଗମାନେ ଥିଲେ ତ ମୁଁ କାହା ସାଙ୍ଗରେ ଏତେ ବୋଧେ ଖେଳି ପାରିନଥିଲି ମିଶି ନଥିଲି ନୂଆ ନୂଆ ପଢ଼ି ଆସିଥିଲି ବୋଲି ଆମ ସ୍କୁଲ୍ରେ ତ ଧୀରେ ଧୀରେ ତ ବଡ଼ ହେଲି କ୍ଲାସ୍ ସେତେବେଳେ କ୍ଲାସ୍ ୱାନ୍ ହେଲା ତ ମୋ ସାଙ୍ଗ ସବୁ ଜାଣିଲି ତ ସାଙ୍ଗ ସବୁ ମିଶିଲୁ ଖାଇଲୁ ଆଉ ମୁଁ ଇଂଲିଶ୍ ମିଡ଼ିୟମ୍ ପଢ଼ିଥିଲି ସେ ଟାଇମ୍ରେ ତ ସାଙ୍ଗମାନଙ୍ଗ ସାଙ୍ଗରେ ମିଶାମିଶି କରି ବୁଲାବୁଲି କରିଥାଏ ପିକ୍ନିକ୍ ଛୁଟିରେ ବୁଲାବୁଲି କରି ଯାଇଥାଏ ଆଉ ଏକା ସାଙ୍ଗରେ ଚିଡ଼ାଚିଡ଼ି ବି ହଉଥାଉ ମାଡ଼ାମାଡ଼ି ବି ହଉଥାଉ ମସ୍ତିଫସ୍ତି ବି କରୁ ତା'ପରେ ଧୀରେ ଧୀରେ କି ଥ୍ରୀ କ୍ଲାସ୍ ହେଇ ଥ୍ରୀ କ୍ଲାସ୍ରୁ ଆମେ ବହୁତ ବଡ଼ ସାଙ୍ଗ ହେଲୁ ଗ୍ରୁପ୍ ବନେଇଲୁ ବଡ଼ ବଡ଼ ଗ୍ରୁପ୍ ବନେଇଲୁ ତା'ପରେ ସାଙ୍ଗ ହେଇକି ସବୁବେଳେ ଏଞ୍ଜୟ କଲୁ କେବେ କୁଆଡ଼େ ବୁଲିବାକୁ ଗଲେ କେବେ କେଉଁ ପାର୍ଟି ଗଲେ କେବେ ଇଆଡ଼େ ଗଲୁ ଯେବେ ଫାଇଭ୍ କ୍ଲାସ୍ ହେଲା ତ ମୋର ଅଲଗା ସ୍କୁଲ୍ ହେଇଗଲା କିନ୍ତୁ ମୋ ଫଙ୍କସନ୍ ଲାଷ୍ଟ୍ ଫଙ୍କସନ୍ରେ ଆମେ ସବୁ ସାଙ୍ଗମାନେ ଭାବିଥିଲୁ ମିଶିକି ରହିବୁ ବୋଲି ଆମେ ସବୁ ନମ୍ୱର୍ ନେବୁ ନେବୁ ବୋଲି ଭାବୁଥିଲୁ କିନ୍ତୁ କିଏ କାହା ଜାଣି ପାରିଲୁନି କାହା ନମ୍ୱର୍ କିଏ କାଇଁ ପାଇ ପାରିଲେନି କାଇଁକି ଆମେ ସେଇଟା ମଧ୍ୟ ଜାଣି ନଥିଲୁ ଏବେ ବଡ଼ ହେଇ ସାରିଲୁଣୁ ଆଉ ଛୋଟ ବେଳେ ମୁଁ ଆଉ ଗୋଟେଥର ଗୋଟେ ଭୁଲ୍ କରି ଦେଇଥିଲି ମାନେ ଏମିତି ପାଠ କରି ନଥିଲି ବୋଲି ସାର୍ଙ୍କଠାରୁ ମାଡ଼ ଖାଇଥିଲି ଆଉ ମୋର ଗୋଟେ ସାଙ୍ଗଟେ ଥିଲା ବୋଲି ଭଲ ସାଙ୍ଗ ଦେବାଶିଷ ଗୋଟେ ପିଲା ଥିଲା ଛୋଟବେଳେ ସେ ମୋତେ ବଞ୍ଚିବ ବଞ୍ଚିବାରେ ହେଲ୍ପ କଲା ବହୁତ ବଡ଼ କିନ୍ତୁ ଆଜି ପର୍ଯ୍ୟନ୍ତ ମୁଁ ତାଟ ଋଣ ପୁ ଶୁଝି ତ ପାରିଲିନି ତାକୁ କେବେ ପାଉନି ସେ କେଉଁଠି କ'ଣ ରହୁଛି ଏଣେ ଛୋଟବେଳେ ମୁଁ ଯଦି ଜାଣିଥାନ୍ତି ଯଦି ଭଲ ସାଙ୍ଗ ସବୁ ଥିଲେ ବଡ଼ ହେଲେ ମୁଁ ନମ୍ୱର୍ଫମ୍ୱର ରଖିଥାନ୍ତି କ'ଣ କରିଥାନ୍ତି ଆଉ ଟଚ୍ରେ ରହିଥାନ୍ତି ଏବେ ତ ବଡ଼ ହେଇ ସାରିଲୁଣି ଆଉ କିଛି ହବନି ଆଉଥରେ ଯେତେବେଳେ ମୁଁ ଫାଇଭ୍ କ୍ଲାସ୍ରେ ଯେତେବେଳେ ମୁଁ ଅଲଗା ସ୍କୁଲ୍କୁ ଗଲି ତ ଅଲଗା ସ୍କୁଲ୍କୁ ଗଲାବେଳକୁ ତ ମୁଁ ନୂଆ ସାଙ୍ଗ ଦେଖିଲି ନୂଆ ସାଙ୍ଗମାନେ ଚିଡ଼େଇଲେ କେତେବେଳେ କିଏ ସାଙ୍ଗ ହେଲେନି କିଏ ଲାଗିଲା କିଏ ଝଗଡ଼ା କଲା ତ ମୁଁ କ ମୋର ହେଇକି ଚୁପ୍ଚାପ୍ ହେଇକି ରହୁଥାଏ କିନ୍ତୁ ନୂଆ ଯେଉଁ ସାଙ୍ଗ ହେଲେ ସେଇଠି ବି ସେମିତି ସବୁ ମୁଁ ଭୁଲିକି ନୂଆ ଜିନିଷକୁ ମନେ ପକେଇଲି ତ ନୂଆ ସାଙ୍ଗ ହେଲି ଆଉଥରେ ସବୁକିଛି ନୂଆ ହେଲା ତା'ପରେ ନୂଆ କି ନୂଆ କ୍ଲାସ୍ ଏମିତି ଫାଇଭ୍ କ୍ଲାସ୍ରୁ କେବେ ଟେନ୍ଥ କ୍ଲାସ୍ ହେଇଗଲା ଜଣା ପଡ଼ିଲାନି ଟେନ୍ଥ କ୍ଲାସ୍ ହେଇଗଲାରୁ ମୁଁ ଟେନ୍ଥ କ୍ଲାସ୍ ପାସ୍ କରିକି କଲେଜ୍ରେ କଲେଜ୍ ପ କଲେଜ୍ ପଢ଼ିଲି କଲେଜ୍ରେ କେତେ ବଡ଼ ସାଙ୍ଗ ହେଲେ କିନ୍ତୁ ସେ ସ୍କୁଲ୍ ବି ସାଙ୍ଗ ବି ଅଧା ଥିଲେ ତ ଅଧା ମୋ କଲେଜ୍ ସାଙ୍ଗ ବି ନୂଆ ନୂଆ ଥିଲେ ଏ ଏମିତି ହେଇକି ଆମକୁ ବହୁତ ଜାଗା ବୁଲାବୁଲି କରୁ ବାଇକ୍ରେ ବି ବୁଲୁ ସେ ଟାଇମ୍ରେ ଆମ ବାଇକ୍ ବି ନିଜର ହେଇଯାଇଥିଲା କେତେ ସାଙ୍ଗ ସବୁ କାର୍ ବି ଥିଲା ତ କାର୍ ତ କାର୍ ବି ଆଣିଥିଲୁ ତ ମୁଁ କେତେ ମୋ ସାଙ୍ଗମାନଙ୍କୁ ଛୋଟବେଳ କଥା କହିଛି ସେମାନେ ବି ମୋତେ କଥା କହିଛନ୍ତି କେବେ ଆମେ ପିକ୍ନିକ୍ ଯିବୁ କେତେବେଳେ ହରିଦ୍ୱାର କେତେବେଳେ ଆମର ଗୋଟେ ଥାଏ କଚକ ଚଣ୍ଡୀ କେତେବେଳେ ବୁଲିବାକୁ ପଳାଉ ଆଉ କେତେବେଳେ ଗୋଆ ପଳାଉ ଆଉ କେତେବେଳେ ମୁମ୍ୱାଇ ପଳାଉ ଏମିତି ସବୁ ବୁଲାବୁଲି କରିବା ପାଇଁ ଯାଇ ଯିବାଆସିବା କରୁ ଏଇଟା ଏବେ ଆମେ ସବୁ କଲେଜ୍ ପିଲା ଏବେ ବଡ଼ ହେଇ ସାରିଲୁଣୁ ଆମର ଗୋଟେ ୱାଟସ୍ଅପ୍ ଗ୍ରୁପ୍ ଅଛି ସାଙ୍ଗ ହେଇ କନେକ୍ଟ ହେଇକି ରହୁଛି ଯାହାର ଯେତେବେଳେ ହେଲ୍ପ ଦରକାର ପଇସା ଦରକାର ସେ ଆଜି ତ ଜଣେ ମାଗିଲେ ସମସ୍ତେ ଦେଇ ଦିଅନ୍ତି ସେ ଛୋଟ ହେଉକି ବଡ଼ ହେଉ କାହାକୁ ସାଙ୍ଗରେ ଆମେ ସମସ୍ତେ ସମାନ ଦେଖୁ ଆମର କେତେ ସାଙ୍ଗ ଗରିବ ଥାଆନ୍ତି କେତେ ସାଙ୍ଗ ଧନୀ ଥାଆନ୍ତି ଆମେ ସେମିତି କେବେ ଦେଖୁନୁ ତ ଆମେ ସମସ୍ତେ ମିଶିକି ଦେଉ ପ୍ରାୟ ମିଶିକି ସବୁ କାମ କରୁ ଆଜି ଯେଉଁ ସାଙ୍ଗର ଅଧିକ ଦେହଫେହ ଖରାପ ହେଇଗଲେ ତା' ଘରେ ତାକୁ ଯେତିକି ଚିନ୍ତା କରନ୍ତି ଆମେ ସେତିକି ଚିନ୍ତା କରିଦେଉ ଏମତି ଆହୁରି ଏମିତି ଷ୍ଟୋରୀ ଥିଲା କିନ୍ତୁ ମୋର ସବୁଠୁ କଲେଜ୍ରେ ଥରେ ବଡ଼ ପିଲାଙ୍କ ସାଙ୍ଗରେ ଝଗଡ଼ା ହେଇଯାଇଥିଲା କିନ୍ତୁ ମୋର ସେଇଠି କେହି ସାଙ୍ଗ ନଥିଲେ ମୁଁ ଜଣଙ୍କୁ ଫୋନ୍ ମାରିଲି ଜଣଙ୍କ ଯୋଗୁଁ ବହୁତ ବହୁତ ପିଲାମାନେ ସେମାନେ ଡକେଇ ଦେଲେ କିନ୍ତୁ ତ ସେଇ ଟାଇମ୍ରେ ମୋ ହାତରେ କେସ୍ ସବୁ ଦେଇଦେଲେ ମୁଁ ସବୁ ସାଙ୍ଗ ସବୁ ବୁଝାଭୁଝି କରିକି ଠିକ୍ କରି ଦେଲେ ତ ଦରକାର ଟାଇମ୍ରେ ସାଙ୍ଗ ସବୁ ହେଲ୍ପଫେଲ୍ପ କରିଛନ୍ତି ତ ଏତିକି କହିବାକୁ ଚାହୁଁଛି ଆଉ